ହଁ ମୁଁ ସରକାରଙ୍କର ବିଭିନ୍ନ ଯୋଜନାରେ ଲାଭ ନେଇଛି ଯେମିତି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାଳିଆ ଯୋଜନା ତା'ସହିତ ବିଜୁ କୃଷକ କଲ୍ୟାଣ ଯୋଜନା ତା'ପରେ ଆଉ ଗୋଟେ ସରକାରଙ୍କର ହେଲା ରାସନ କାର୍ଡ଼ ଯୋଜନା ଏଥିରେ ମୁଁ ବିଭିନ୍ନପ୍ରକାର ସୁବିଧା ନେଇଛି ଆଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ମୁଁ ଏଥିରେ ଅବଗତ ଏହି ଯୋଜନାରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଯେଉଁମାନଙ୍କର ଘର ନଥାଏ ସେମାନଙ୍କୁ ଘର ଦେଇ ବାସଘରରୁ ବାସସ୍ଥାନ ଦିଆଯାଇଥାଏ ଯାହା ଫଳରେ ଗୋଟେ ଗରିବ ଲୋକଟିଏ ବିନା ପଇସା ଖର୍ଚ୍ଚ ନକରି ସେ ତା'ର ଘର ଖଣ୍ଡେ ତିଆରି କରି ସେ ଘରେ ରହିପାରିବ ଯେଉଁଠିକି ପକ୍କା ଘର ଆଉ ଯେଉଁଟା ପକ୍କା ଘର ରହିଲେ ତା'ର ଯେଉଁ ପକ୍କା ଘରର ଉଦ୍ଦେଶ୍ୟ ହେଉଛି ଯଦି ଆମର ବନ୍ୟା ବାତ୍ୟା ସମୟରେ ଆଉ ଯେଉଁ ଘର ଭାଙ୍ଗି ଯାଉଥିଲା ନଡ଼ା ଘର ଛପର ଘର ଭାଙ୍ଗି ଯାଉଥିଲା ଏହିସବୁ ସମସ୍ୟାରୁ ସମାଧାନ କରିବା ପାଇଁ ସରକାର ଏହାର ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସ୍ତୁତ କରିଥିଲେ ଆଉ ତାହାର ସୁବିଧା ଲୋକମାନଙ୍କ ପାଇ ପାରୁଛନ୍ତି